ମୁଁ ପଶୁମାନଙ୍କୁ ବହୁତ ଭଲ ପାଏ ମୋର ଗୋଟେ କୁକୁର ଅଛି ଏବଂ ଗାଈ ମଧ୍ୟ ମୁଁ ରଖିଛି ଗାଈର ଯତ୍ନ ବି ମୁଁ ବହୁତ ଭଲସେ ନିଏ ମୁଁ ଗାଈକୁ ପ୍ରଥମତଃ ମୁଁ ସପ୍ତାହକୁ ଥରେ ଗାଧୋଇବାକୁ ନିଏ ଗୁହାଳ ଗାଈ ପାଇଁ ସ୍ଵତନ୍ତ୍ର ଗୁହାଳ ମୁଁ ରଖିଛି ଗୁହାଳକୁ ସବୁଦିନ ସକାଳୁ ଉଠି ପରିଷ୍କାର ଭାବରେ ଓଳାଏ ଗୋବରକୁ ମଧ୍ୟ ଗୋଟେ ଜାଗାରେ ରଖି ଏବଂ ତାଙ୍କର ପରିସ୍ରା ପାଇଁ ଗୋଟେ ନଳୀ ମଧ୍ୟ ତିଆରି କରିଛି ଗାଈ ହେଉଛି ଆମ ଗୋମାତା ବୋଲି କୁହାଯାଏ ସେମାନେ ପ୍ରଥମାଷ୍ଟମୀରେ ପୂଜା ମଧ୍ୟ କରାଯାଏ ବଳଦମାନଙ୍କୁ ମୁଁ ଯେହେତୁ ଗାଈ ରଖିଛି ତା'ର ତାକୁ ଚୋକଡ଼ ଖାଇବାକୁ ଦିଏ ପେଜ ତୋରାଣି ସ୍ଵତନ୍ତ୍ର ଗାଈମାନେ ଖାଆନ୍ତି ଦିଏ ଏବଂ କୁକୁରର ଯତ୍ନ ମଧ୍ୟ ଭଲ କରି ନିଏ ସାତ ଦିନକୁ ଥରେ କୁକୁରକୁ ଗାଧୋଇବାକୁ ନିଏ ଏବଂ କୁକୁରକୁ ଏକୋଇଶି ଦିନ ମଧ୍ୟରେ ଭାକ୍ସିନ୍ ଦିଆଯାଏ ଏବଂ ପ୍ରତ୍ୟେକଟା ଭାକ୍ସିନ୍ କୁକୁର ପାଇଁ ମନେ ପକେଇ ତାକୁ ସବୁ ଭାକ୍ସିନ୍ ମଧ୍ୟ ଦିଏ ଖାଇବା ଟାଇମ୍ ତା'ର ଜଗିଥାଏ ମୁଁ ତାକୁ ନିହାତି ଗାଧୋଇଦବା ଦରକାର ଭଲସେ ଗୋଟେ ପାନିଆ ମଧ୍ୟ ତା ପାଇଁ ରଖିଛି ତାକୁ କୁଣ୍ଡେଇବା ପାଇଁ ଗାଈ ହେଉଛି ଆମର ଗୋମାତା ସେମାନଙ୍କ ଦ୍ଵାରା ମୁଁ ବହୁତ ଉପକାର ମଧ୍ୟ ପାଇଛି ଗାଈ ନିହାତି ଆମକୁ କ୍ଷୀର ଦିଏ ଗାଈର ଯତ୍ନ ନେଲେ ସେ ଆମକୁ କ୍ଷୀର ଦେବ ଯାହା ମାଧ୍ୟମରେ କ୍ଷୀରରୁ ଆମେ ଛେନା ମଧ୍ୟ ଖାଇପାରିବା ଦହି ମଧ୍ୟ କରିପାରିବା ଏବଂ ତା'ର ଯେଉଁ ଗୋବର ରହୁଛି ଗାଈର ସେଥିରୁ ଆମର ଘଷି ତିଆରି ହୁଏ ଯାହାକି ଆମର ଜାଳେଣୀ ରୁପେ ଆମେ ବ୍ୟବହାର କରିଥାଉ ଗୋମାତାଙ୍କର ବହୁତ ଜିନିଷ ଆମର ସୁବିଧାଜନକ ହୋଇଥାଏ ସେଥିପାଇଁ ମୁଁ ଗାଈ ବହୁତ ଭଲ ପାଏ ତା'ର ମଧ୍ୟ ଗୋଟେ ବାଛୁରୀ ଅଛି ଗାଈ ନିହାତି ବାଛୁରୀ କ୍ଷୀର ପିଇ ସାରିଲା ପରେ ଆମେ ଗାଈ ଦୁହେଁ ଦୁହିଁବାକୁ ଯାଉ ତାପରେ ସେ ଆମକୁ କ୍ଷୀର ଦିଏ ଗାଈର ଗାଈକୁ ଆମେ ଯଦି ଚୋକଡ଼ ନ ଦେବା ଯଦି ଠିକ୍ ଟାଇମ୍ରେ ଖାଦ୍ୟ ନ ଦେବା ଗାଈ ଆମକୁ କେବେ ବି କ୍ଷୀର ଭଲରେ ଦେବ ନାହିଁ ତା ଗୁହାଳ ପରିଷ୍କାର ପରିଚ୍ଛନ୍ନ ରଖିବା ଦରକାର ସେଥିରେ ମଶା ହେବା ଦ୍ୱାରା ଗାଈମାନଙ୍କୁ ବହୁତ ଅସୁବିଧାଜନକ ହୋଇଥାଏ ମୁଁ ମଶାବତୀ ଲଗେଇନିଏ ଗରମ ଦିନରେ ମଧ୍ୟ ତାଙ୍କୁ ଅସୁବିଧା ହେବନି ବୋଲି ମୁଁ ଦୁଇଟି ଫ୍ୟାନ୍ ଲଗେଇଛି ଗୁହାଳ ଘରେ କୁଟା ଗାଈମାନେ କୁଟା ଖାଆନ୍ତି ମୁଁ ଯାହା ବି ହେଲେ ଗାଈମାନଙ୍କୁ କୁଟା ଦୁଇ ତିନି ବେଳା ଦିଏ ତୋରାଣି ପିଏ ପେଜ ଖାଇବାକୁ ଦିଏ ପଶୁମାନଙ୍କର ଯତ୍ନ ମୁଁ ତ ବହୁତ ଭଲ କରି ନିଏ